ଆମ ଘର ଆଖପାଖ ଅଞ୍ଚଳ ପରିଷ୍କାର ରଖିବା ପାଇଁ ଆମେ ଅପରିଷ୍କାର କରିବା ନାହିଁ ଜରି ପଲିଥିନ ପକାଇବା ନାହିଁ ତା ସହିତ କୌଣସି ସ୍ଥାନରେ ପାଣି ଜମା ହୋଇଥିଲେ ତାକୁ ମାଟି ପକାଇ ସମତଳ କରିଦେବା ଉଚିତ ତା ସହିତ ଘର ପାଖରେ ଯଦି କୌଣସି ଖତ ଗାଡ଼ ଅଛି ତାକୁ ପରିଷ୍କାର ରଖି ଅପରିଷ୍କାର ଅଳିଆକୁ ଡଷ୍ଟବିନରେ ପକାଇ ଦେବା ଯାହାଦ୍ୱାରା ଆମକୁ ମ୍ୟାଲେରିଆ ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା ରହିଥାଏ ଯାହା ଦ୍ୱାରା ସେସବୁ ଜିନିଷକୁ ପରିଷ୍କାର ରଖିଲେ ଆମେ ସମସ୍ତେ ସୁସ୍ଥ ହୋଇପାରିବା